ମୁଁ ଏହି ପାଞ୍ଚ ଦିନ ତଳେ ଦୁଇଟା ଶାଢ଼ୀ ଆଣିଥିଲି ଗୋଟିଏ ସୁତା ଶାଢ଼ୀ ଗୋଟିଏ ସିନ୍ଥେଟିକ ଶାଢ଼ୀ ସୁତା ଶାଢ଼ୀଟା ବହୁତ ନରମ ଆଉ ତା କଲରଟା ବି ଭଲ ଥିଲା ଧଡ଼ିଟା ଭଲ କାମ ହୋଇଥିଲା ଆଉ ପତଳା ବି ଖରା ଦିନେ ବର୍ଷା ଦିନେ ତାକୁ ପିନ୍ଧିଲେ ବହୁତ ଭଲ ବର୍ଷା ଦିନେ ପାହାରୀରୁ ଲୁଗାଟାକୁ ସୁଖାଇଲେ ପାଣି ଜଲ୍ଦି ଝଡ଼ିଯିବ ଆଉ ଖରା ଦିନେ ନରମ ପିନ୍ ଲୁଗାଟା ପିନ୍ଧିଲେ ପିନ୍ଧିଲା ଭଳିଆ ଲାଗିବନି ଗରମ ବି ଲାଗିବନି ସୁତା ଲୁଗା ଆଉ ସିଫନ ଲୁଗାଟା ବି ସେମିତି ଥିଲା ପତଳା ଥିଲା ଆଉ ତା କାମ ଗୁରା ବହୁତ ବଢ଼ିଆ ଥିଲା ଷ୍ଟୋନ କାମ ହୋଇଥିଲା ଆଉ ଭଲ ଲାଗୁଥିଲା ତା ଧଡ଼ି ଗୁରା ବହୁତ ବଢ଼ିଆ ହୋଇଥିଲା